ଅଞ୍ଚଳରେ ବହୁତ ପ୍ରକାର ସଫଳକାରୀ ଯୋଜନା ଅଛି ଯାହାକି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଏନ୍ ଏଚ୍ ଏମ୍ ଏନ୍ ଆର୍ ଏଚ୍ ଏମ୍ ଏମିତି ବହୁତ ପ୍ରକାର ଯାହାକି ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିଛି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଦ୍ୱାରା ଆପଣଙ୍କୁ ବଡ଼ କିଛି ରୋଗ ହେବା ହେଲା କି କ'ଣ ଆପଣ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ନେଇକି ଯଦି ଯିବେ ତା'ହେଲେ ଆପଣଙ୍କ ପଇସା ମେଡ଼ିକାଲ୍ରେ ଲାଗିବନି ଫ୍ରିରେ ସବୁ ସୁବିଧା ହେଇପାରିବ ଏଥିଲାଗି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ରହିବା ଦରକାର ନାଇଁ ତ ଏନ୍ ଆର୍ ଏଚ୍ ଏମ୍ ଏମ୍ଆର୍ଏଚ୍ଏମ୍ରେ ବହୁତ ପ୍ରକାର ସୁବିଧା ହୁଏ ଆଉ ଏଗୁଡ଼ାକ ଥିଲେ ବହୁତ ପ୍ରକାର ସୁବିଧା ଆମକୁ ମିଳିଥାଏ